ଆମେ ଫୁଲ ଗଛ କନିଅର ଗୋଲାପ ଏ ଜୁଇ ଆଉ ଟଗର ଆଉ କଟିକି ଗେଣ୍ଡୁ ଆଉ ଶହେ ପ୍ରକାର ଇତ୍ୟାଦି ଇତ୍ୟାଦି ଫୁଲ ଗଛ ଲଗଉ ଆଉ ବିନ୍ସ୍ ଏ କାକୁଡ଼ି ଆଉ ଫୁଲକୋବି ଭେଣ୍ଡି ତୋଡ଼ା ଜହ୍ନି ଏସବୁ ମଧ୍ୟ ଗଛ ଲଗଉ ପନିପରିବା ତ ମାର୍କେଟ୍ର ଚାହିଦା ଯେଉଁ ପ୍ରକାର ବହୁତୁ ଇଏ ରେଟ୍ ହେଉଛି ଫେରେ ବାହାରୁ କିଣିଲେ ପନିପରିବା କ'ଣ ହେଉଛି ନା ଓଷୋ ପିଡ଼ିଆ ଇତ୍ୟାଦି ମାନେ ସେ ଜିନିଷ ଗୁଡ଼ା ଦେଇ ଥାଉଛି ସେ ପକାଇକିରି ଦେଇଲେ ଖାଇଲେ ମଧ୍ୟ ଦେହକୁ ଖରାପ ଦେହ ଅସୁସ୍ଥ ଆଉ ଇଆଡ଼େ ଏଇ ପନିପରିବା ଗୁଡ଼ା ଲଗାଇଲେ ଫଳମୂଳ ଏସବୁ ଲଗଉ ଫୁଲ ଲଗଉ ଏସବୁ ଜିନିଷ ଗୁଡ଼ା ଲଗେଇଲେ ମଧ୍ୟ ଆମର ଦେହରେ ମଧ୍ୟ ଆମେ ଯାଇକିରି ଖଟିଲେ ଆମର ଦେହ ମଧ୍ୟ ସୁସ୍ଥ ରହୁଛି ସେ ପନିପରିବା ଖାଇଲେ ଦେହକୁ କିଛି ଖରାପ ନାହିଁ ଭଲ ଅଛି ଆଉ ବାହାରେ ଜିନିଷ ଗୁଡ଼ାକ କ'ଣ ଔଷପିଡ଼ିଆ ଆରେ ଆଗା ସବୁ ସେସବୁ ଜିନିଷ ହେଉଛି ଏଇଟା ଆଉ ଫୁଲ ମଧ୍ୟ ଆମେ ଆଜି ମାନଙ୍କର ଫୁଲ ଲଗାଇଲେ ସେ ଫୁଲ ଆଣିଲେ ଆମେ ଠାକୁର ପୂଜା କରୁ ପ୍ରତ୍ୟେକ ନୁଡ଼ା ପର୍ବରେ ମଧ୍ୟ ଫୁଲ ଖୋଜା ପଡ଼ୁଛି ସେଇ ନିଜେ ଲଗାଇଲେ ଗଛ ଫଳମୂଳ ସେଇ ଜିନିଷଟା ପନିପରିବା ଫଳମୂଳ ସେସବୁ ଜିନିଷ ଗୁଡ଼ା ନିଜେ ଖର୍ଚ୍ଚ ହେଲେ ନିଜ ଇଚ୍ଛାରେ ଯାହା ହେଲେ ଗୋଟେ ଦୁଇଟା ଅଧିକ ମଧ୍ୟ ଲାଗିଥାଉଛି ଆଉ ଫୁଲ ଗଛ ଲଗାଇବାକୁ ହେଲେ ମଧ୍ୟ ବହୁତ ପସନ୍ଦ ଲାଗୁଛି ଆଉ ଫଳମୂଳ ଚାଷ କରିବାକୁ ମଧ୍ୟ ବହୁତ ପସନ୍ଦ ଲାଗୁଛି ଆଉ ପସନ୍ଦ ମତେ ପନିପରିବା ଫଳମୂଳ ଏଇ ଫୁଲ ଏସବୁ କରିବା ପାଇଁ ମତେ ବହୁତ ପସନ୍ଦ ଲାଗୁଛି ସେଥିପାଇଁ ଚାଷ କରିବା ପାଇଁ ମତେ ଟିକେ ଅଧିକ ଇଣ୍ଟରେଷ୍ଟ୍ ଆଉ